ମୁଁ ଯେଉଁ କାନ ଫୁଲଟିଏ କିଣିଥିଲି ତାର ତିଆରି ପ୍ରଣାଳୀଟା ଦେଖିବା ପାଇଁ ବହୁତ ସୁନ୍ଦର ଥିଲା ତାର ରଙ୍ଗଟା ମୋତେ ବହୁତ ଆକୃଷ୍ଟ କରିଥିଲା ଏବଂ ତାର ଯେଉଁ ପଇସା ଠିକ୍ ଉପଯୁକ୍ତ ପଇସା ନେଇଥିଲା